ହଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପାଞ୍ଚହଜାର ପାଞ୍ଚଶହ ପଞ୍ଚାନବେ ଦୁଇଲକ୍ଷ ଅଣଚାଶ ହଜାର ଦୁଇଶହ ବାଉନ ତିନିଲକ୍ଷ କୋଡ଼ିଏହଜାର ଚାରିଶହ ବତିଶ ଚାରିଲକ୍ଷ ବାଇଶହଜାର ଦୁଇଶହ ବୟାନବେ ନଅହଜାର ଦୁଇଶହ ପଞ୍ଚାନବେ